ମୁଁ ଯେଉଁ ସମ୍ପୋଟା ଆଣିଥିଲି ସେ ସମ୍ପୋଟା ଏତେ ଭଲ ଥିଲା ଆଉ ସେ ସମ୍ପୋଟା ହେଉଛି କ୍ଲିନିକ୍ ପ୍ଲସ୍ ତାର ବାସନା ଯେମିତି ତା କଲରଟା ତ ଭଲ ଦେଖିବା ପାଇଁ ଜରଟା ଜରିଟା ଦେଖିଲେ ଲୋକ ବହୁତ ଆକୃଷ୍ଟ ହୋଇଯିବେ ଲଗେଇ ଦେଲାପରେ ଚୁଟିଟା ପୁରା ନରମ ଆସୁଛି ବାସନା ବି ଭଲ ଆଉ ସେ ସେହି ସମ୍ପୋଟା ବ୍ୟବହାର କଲେ ମୋତେ ବହୁତ ଭଲଲାଗେ